ମୋତେ ଯାତ୍ରା କରିବାକୁ ଭଲଲାଗେ ମୁଁ ସମଲେଇ ଠାକୁରାଣୀ ସମ୍ବଲପୁରରେ ଯାଇ ଦର୍ଶନ କରେ ଏବଂ ସମ୍ବଲପୁରରେ ସମ୍ବଲପୁରୀ ଶାଢ଼ୀ କିଣିକି ଆଣିବା ପାଇଁ ମୋତେ ଭଲ ଲାଗେ ଏବଂ କେତେ ଲୋକଙ୍କୁ ସମଲେଇ ଶାଢ଼ୀ ନେବା ପାଇଁ ଲୋକ ଇଚ୍ଛୁକ କରନ୍ତି